ଓଲାରୁ କହୁଛନ୍ତି ତ ହଁ ମୁଁ ନରେନ୍ଦ୍ର କହୁଛି ଆସନ୍ତା କାଲି ମୁଁ କଟକ ଯିବା ନିମନ୍ତେ ଏକ ଗାଡ଼ି ବୁକିଂ କରିଥିଲି ହଁ ସେଥିରେ ସୋମନାଥ ବୋଲି ଜଣେ ଡ୍ରାଇଭର ଆସିବେ ତାଙ୍କର ରେଟିଂସ୍ କେମିତି ଅଛି ସେ କେମିତି ଗାଡ଼ି ଚଲାନ୍ତି ଠିକ୍ଠାକ୍ ତ ଠିକ୍ ଅଛି ଧନ୍ୟବାଦ